ମୁଁ ପାଞ୍ଚ ହଜାର ଟଙ୍କା ଦେଇକି ଗୋଟେ ଶାଢୀଟେ ଆଣିଥିଲି ସେହି ଶାଢୀଟା ଥରେ ଦୁଇଥର ପିନ୍ଧିବା ପରେ ସେ ଶାଢୀଟା ପୁରା ବେକାର ହେଇଗଲା ମୁଁ ମୋ ପାଞ୍ଚ ହଜାର ଟଙ୍କା ପାଣିରେ ପଡ଼ିଲା ମାନେ ମୋ ମନ ଭାରି ଦୁଃଖ ଲାଗିଲା